କିଏ ସଦାଶିବ ପାଣ୍ଡ୍ୟା କହୁଛନ୍ତି କି ହଁ ଆପଣଙ୍କ ଘର ପଦ୍ମପୁର

ଆପଣଙ୍କର ଆପଣଙ୍କର ଗାଡ଼ି ଭୁବନେଶ୍ୱରରୁ ଚଲେଇକି ଯାଉଥିଲେ ହଁ ଦୁଇ ତାରିଖ ପାଞ୍ଚଟା ବେଳେ

ଠିକ୍ ଅଛି ହଁ ହଁ ଆଜ୍ଞା